ଏହି କୁକୁଡ଼ା ଚାଷ ବ୍ୟତୀତ ଅନ୍ୟ କୌଣସି ଚାଷ କରିବା ପାଇଁ ମଧ୍ୟ ଆମକୁ ବହୁତ ଆବଶ୍ୟକତା ପଡ଼ିଥାଏ ଯାହାଦ୍ୱାରା କିି ଏ କୁକୁଡ଼ା ଚାଷରୁ ଯାହା ଆମେ ଅର୍ଥ ପାଇଥାଉ ସେଇ ଅର୍ଥକୁ ପୁଣି ଏକ ନୂଆ ବ୍ୟବସାୟ କରିବା ପାଇଁ ମଧ୍ୟ ସାହାଯ୍ୟ ଦେଇଥାଏ ଯାହାଦ୍ୱାରାକି ଅନ୍ୟାନ୍ୟ ଅନ୍ୟ ଅନ୍ୟ ବ୍ୟବସାୟ କରିବା ପାଇଁ ଗୋଟିଏ ଚାଷରୁ ଆଉ ଗୋଟିଏ ଚାଷ ଆଉ ଗୋଟିଏ ଚାଷ ପୁଣି ଏଭଳି ପିଢ଼ି ପରେ ପିଢ଼ି ଚାଲି ଥାଏ ଯାହାଦ୍ୱାରାକି ଅନ୍ୟାନ୍ୟ ଚାଷ କରିବା ପାଇଁ କିଛି କିଛି ଅର୍ଥ ଆବଶ୍ୟକତା ସାହାଯ୍ୟ ଦେଇଥାଏ